ସୋସିଆଲ୍ ମିଡ଼ିଆ ହେଉଛି ଏକ ସାଧନ ଯାହା ଏହାର ଉପଭୋଗ ଅନୁକୂଳ ବୈଶିଷ୍ଟ୍ୟ ହେତୁ ଆଜିକାଲି ବହୁତ ଲୋକପ୍ରିୟ ହେଉଛି ଫେସବୁକ୍ ଇନ୍ଷ୍ଟାଗ୍ରାମ୍ ଟୁଇଟର୍ ଏବଂ ଅନ୍ୟାନ୍ୟ ସୋସିଆଲ୍ ମିଡ଼ିଆ ପ୍ଲାଟ୍ଫର୍ମ ଲୋକମାନଙ୍କୁ ଦୂରତା ମଧ୍ୟରେ ପରସ୍ପର ସହ ଯୋଡ଼ି ହେବାର ସୁଯୋଗ ଦେଉଛି ଅନ୍ୟ ଅର୍ଥରେ ସୋସିଆଲ୍ ମିଡ଼ିଆକୁ ଧନ୍ୟବାଦ ଦେଇ ସମଗ୍ର ବିଶ୍ୱ ଆମ ଆଙ୍ଗୁଠିରେ ଅଛି ଯୁବକମାନେ ବିଶେଷ ଭାବରେ ସୋସିଆଲ୍ ମିଡ଼ିଆର ଅନ୍ୟତମ ପ୍ରଭାବଶାଳୀ ଉପଭୋକ୍ତା ଯେପରି ଗୋଟିଏ ମୁଦ୍ରାର ସର୍ବଦା ଦୁଇ ପାର୍ଶ୍ଵ ଥାଏ ସୋସିଆଲ୍ ମିଡ଼ିଆ ପାଇଁ ମଧ୍ୟ ସମାନ ଏହାର ଯେତେ ଭଲ ପ୍ରଭାବ ସମସ୍ତଙ୍କ ଉପରେ ପଡ଼ୁଛି ସେତିକି ଖରାପ ପ୍ରଭାବ ମଧ୍ୟ ଲୋକଙ୍କ ପାଖରେ ପଡ଼ୁଛି ତେଣୁ ସୋସିଆଲ୍ ମିଡ଼ିଆରେ ଥିବା ଏହି ପ୍ରବନ୍ଧ ଆମେ ସୋସିଆଲ୍ ମିଡ଼ିଆର ସୁବିଧା ଏବଂ ଅସୁବିଧା ଦେଖିବା ଯେତେବେଳେ ଆମେ ସୋସିଆଲ୍ ମିଡ଼ିଆର ସକାରାତ୍ମକ ଦିଗକୁ ଦେଖିବା ସେତେବେଳେ ଆମେ ଅନେକ ସୁବିଧା ପାଇଥାଉ ଶିକ୍ଷା ପାଇଁ ଏକ ଉତ୍ତମ ଉପକରଣ ହେବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମସ୍ତ ଆବଶ୍ୟକ କରୁଥିବା ସମସ୍ତ ସୂଚନା କେବଳ ଏକ କ୍ଲିକ୍ ଦୂରେଇ ଥାଏ ମଧ୍ୟ ଛାତ୍ରମାନେ ସୋସିଆଲ୍ ମିଡ଼ିଆ ବ୍ୟବହାର କରି ବିଭିନ୍ନ କଥା ଜାଣିପାରୁଛନ୍ତି ସୋସିଆଲ୍ ମିଡ଼ିଆ ହେତୁ ଲାଇଭ୍ ପ୍ଲାଟ୍ଫର୍ମ ବର୍ତ୍ତମାନ ସମ୍ଭବ ଆପଣ ଭାରତରେ ବସିଥିବା ସମୟରେ ଆମେରିକା ଘଟୁଥିବା ଏକ ବକ୍ ତାରେ ଯୋଗ ଦେଇପାରିବେ ଖବର ପାଇଁ ସୋସିଆଲ୍ ମିଡ଼ିଆ ଉପରେ ନିର୍ଭର କରୁଛନ୍ତି ଏହା ମାଧ୍ୟମରେ ଆମେ ସର୍ବଦା ଦୁନିଆର ଅତ୍ୟାଧୁନିକ ଘଟଣା ଗୁଡ଼ିକ ଉପରେ ଅଦ୍ୟତନ ହୋଇଥାଉ ଏହି ସୋସିଆଲ୍ ମିଡ଼ିଆକୁ ବ୍ୟବହାର କରିି କି ଜଣେ ବ୍ୟକ୍ତି ଦୁନିଆ ସମସ୍ୟା ଗୁଡ଼ିକ ବୟସରେ ଅଧିକ ସାମାଜିକ ଭାବରେ ସଚେତନ ହୁଏ ଏହା ସହିତ ଏହା ଆପଣଙ୍କ ପ୍ରିୟଜନଙ୍କ ସହିତ ବନ୍ଧନ ମଜଭୁତ୍ କରେ ସୋସିଆଲ୍ ମିଡ଼ିଆ ହେତୁ ଦୂରତା ଆଉ ପ୍ରତିିବନ୍ଧକ ନୁହେଁ ଉଦାହରଣ ସ୍ୱରୂପ ଆପଣ ବିଦେଶରେ ଆପଣଙ୍କର ସାଙ୍ଗ ଏବଂ ସମ୍ପର୍କୀୟଙ୍କ ସହିତ ସହଜରେ ଯୋଗାଯୋଗ କରିପାରିବେ ଯେମିତି ୱାଟ୍ସଆପ୍ ଫେସ୍ବୁକ୍ ଟେଲିଗ୍ରାମ୍ ଇନ୍ଷ୍ଟାଗ୍ରାମ୍ ମାଧ୍ୟମରେ କେବଳ ମ୍ୟାସେଜ୍ରେ କଥାବାର୍ତ୍ତା ହେଇପାରିବେ ବରଂ ଭିଡ଼ିଓ କଲ୍ ମାଧ୍ୟମରେ ପରସ୍ପରକୁ ଦେଖି କଥାବାର୍ତ୍ତା ହେଇପାରୁଛନ୍ତି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛିି ଯୁବ ପ୍ରତିଭା କଳାକାରମାନଙ୍କୁ ସେମାନଙ୍କ ପ୍ରତିଭାକୁ ମାଗଣାରେ ପ୍ରଦର୍ଶନ କରିବାକୁ ପାଇଁ ଏହା ଏହା ଉତ୍ତମ ପ୍ଲାଟ୍ଫର୍ମ ମଧ୍ୟ ପ୍ରଦାନ କରେ ଯେମିତି ବହୁତ ପ୍ରକାରର ମୋବାଇଲ୍ ଆପ୍ସ ଏବଂ ଇଣ୍ଟରନେଟ୍ରେ ମିଳୁଛି ଯାହାଦ୍ୱାରା ତାକୁ ଆପଣମାନେ ବ୍ୟବହାର କରିକି ନିଜର ଟ୍ୟାଲେଣ୍ଟ୍କୁ ଦେଖେଇ ପାରିବେ ଟିକ୍ଟକ୍ ଭିଗୋ ଭିଡ଼ିଓ ଏମିତି ବହୁତ ପ୍ରକାର ଆପ୍ସ ରହିଛି ହୁଏତ ଏବେ ସରକାର କିଛି ଆପ୍ସକୁ ବେନ୍ କରିଛନ୍ତି କିନ୍ତୁ ତା ଭଳି ବହୁତ ସାରା ଆପ୍ସ ଇଣ୍ଟରନେଟ୍ରେ ଉପଲବ୍ଧ ଅଛି ଆପଣ ସୋସିଆଲ୍ ମିଡ଼ିଆ ମାଧ୍ୟମରେ ରୋଜଗାର ପାଇଁ ମଧ୍ୟ ସୁଯୋଗ ପାଇପାରିବେ